ଆଜିକାଲି ଯେଉଁ ସବୁ ଖବର ପ୍ରଦର୍ଶିତ ହେଉଛି ତାରି ଭିତରୁ କେତେକ ବିଶ୍ୱାସ ଯୋଗ୍ୟ ତ ଆଉ କେତେକ ଅନ୍ଧବିଶ୍ୱାସ ଯୋଗ୍ୟ ସମ୍ବାଦ ପତ୍ରରେ ଯେଉଁ ଖବର ରୁହେ ତାହା ଅଧିକାଂଶ ବିଶ୍ୱାସ ଯୋଗ୍ୟ ହେଲେ ମୋବାଇଲ୍ ଯେଉଁ ଖବର ଆସେ କେତେକ ବିଶ୍ୱାସ ଯୋଗ୍ୟ ହୋଇଥାଏ

ଆଉ କେତେକ ବିଶ୍ୱାସ ଯୋଗ୍ୟ ହୋଇନଥାଏ ତେଣୁ ମୁଁ ମୋବାଇଲରେ ଆସୁଥିବା ଖବରକୁ ବିଶ୍ୱାସ କରେ ନାହିଁ କିନ୍ତୁ ସମ୍ବାଦ ପତ୍ରରେ ଆସୁଥିବା ଖବର ବିଶ୍ୱାସ ଯୋଗ୍ୟ ହୋଇଥାଏ